ଆମ ରାଜ୍ୟରେ ଅନେକ ଋତୁରେ ଅନେକ ରୋଗ ହୋଇଥାଏ ଯେପରିକି ଖରାଦିନରେ ଅଂଶୁଘାତ ଟାଇଫଏଡ଼୍ ରୋଗ ହୋଇଥାଏ ଏହି ରୋଗରୁ ନିରାକରଣ ପାଇଁ ଆମେ ଡାକ୍ତରଖାନାକୁ ଯିବା ଦରକାର ଡାକ୍ତରଖାନାରେ ଡାକ୍ଟରଙ୍କୁ ଦେଖାଇ ଟୀକା ନେବା ଜରୁରୀ ଏବଂ ଠିକ୍ ସମୟରେ ଆମେ ଖରାଦିନରେ ବାହାରକୁ ବାହାରିବା ଏବଂ ବହୁତ ଖରା ସମୟରେ ମୁଣ୍ଡରେ ଗାମୁଛା ଦେବା ଛତା ଧରିକି ଯିବା ଏବଂ ପାଣି ବୋତଲ ଧରିକି ସାଙ୍ଗରେ ଯିବା କଳା ଚଷମା ମଧ୍ୟ ବ୍ୟବହାର କରିବା ଏହା ବ୍ୟବହାର କରିବା ଦ୍ୱାରା ଆମକୁ ଖରାଦିନରେ ଶିକାର ହେବାକୁ ପଡ଼ିବ ନାହିଁ କିମ୍ବା ଟାଇଫଏଡ଼୍ ଶିକାର ହେବାକୁ ପଡ଼ିବ ନାହିଁ ବର୍ଷା ଦିନରେ ବର୍ଷା ଦିନରେ ଆମେ ଝାଡ଼ା ବାନ୍ତି ଜ୍ଵର ମ୍ୟାଲେରିଆ ଡେଙ୍ଗୁ ଜ୍ଵରରେ ତେଣୁ ଏହାର ରକ୍ଷା କରିବା ପାଇଁ ଆମେ ଝାଡ଼ା ହେବା ପାଇଁ ଆମେ ଡାକ୍ତରଖାନାକୁ ଯିବା ଆବଶ୍ୟକ ଏବଂ ଘରୋଇ ଚିକିତ୍ସା କରିବା ଆବଶ୍ୟକ ଆମେ ଡାକ୍ତରଖାନାକୁ ଗଲେ ଆମ ଝାଡ଼ା ବାନ୍ତି ଜ୍ଵର ଛାଡ଼ିବ ଏବଂ ଡେଙ୍ଗୁ ମଶା ବର୍ଷା ଦିନରେ ଅଧିକ କାମୁଡ଼ିଥାନ୍ତି ଏହି ଡେଙ୍ଗୁ ମଶାର ନିରାକରଣ ପାଇଁ ଆମେ ରାତିରେ ଶୋଇବା ସମୟରେ ଆମେ ମଶାରୀ ଟାଣି ଶୋଇବା ଏବଂ ମଶା ମାନଙ୍କ ପାଇଁ କିଛି ଏବଂ ମଶା ମାନଙ୍କୁ ଯଦି ମଶା ମାନଙ୍କୁ ମାରିବା ଯାହାଫଳରେ ଆମକୁ ଝାଡ଼ା ବାନ୍ତି ଜ୍ଵର ମେଲେରିଆ ଡେଙ୍ଗୁ ଜ୍ଵରରୁ ମଧ୍ୟ ମିଳିବ ଶୀତ ଦିନରେ ଆମକୁ ଥଣ୍ଡା କାଶ ହୋଇଥାଏ ଆମେ ଶୀତ ଦିନରେ ପ୍ରାୟତଃ ଅନେକ ଲୋକ ରାତିରେ ବୁଲିଥାନ୍ତି ତେଣୁ ତାଙ୍କୁ ଅନୁରୋଧ କରିବା ଶୀତ ଦିନରେ ସ୍ଵିଟର୍ ପିନ୍ଧିବା ଆବଶ୍ୟକ କାନରେ ପିନ୍ଧିବା ଆବଶ୍ୟକ କାନରେ କପଡ଼ା ଆବଶ୍ୟକ ଯଦି ଆମେ ଏହିସବୁ କାର୍ଯ୍ୟ କରୁ ତ ଆମକୁ ଥଣ୍ଡା ହେବନି କି କାଶ ହେବ ନାହିଁ ଏ ଡାକ୍ତରଖାନାକୁ ଗଲେ ଆମେ ଥଣ୍ଡା କାଶ ବିଷୟରେ କିଛି ପର ଡାକ୍ତରଙ୍କ ଚିକିତ୍ସା କରିବା ଘରୋଇ ଚିକିତ୍ସାରେ କରିବା ସହିତ ଆମେ ଫ୍ଲୁ ଟୀକା ମଧ୍ୟ ନେବା ଯଦି ଆମକୁ ଖରାଦିନରେ ଅଂଶୁଘାତ ହେଉଛି ବଷାଦିନରେ ଝାଡ଼ା ବାନ୍ତି ହେଉଛି କିମ୍ବା ଶୀତ ଦିନରେ ପାସ ହେଉଛି ତା'ହେଲେ ଆମେ ପ୍ରଥମେ ନିକଟ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଖାନାରେ ଡାକ୍ତରଙ୍କୁ ପରାମର୍ଶ ନେବା ଡାକ୍ତର ଯେଉଁଟା କହିବେ ସେଇଟା କରିବା ଏବଂ ଡାକ୍ତରମାନଙ୍କ ସହିତ ଆମେ ସମ୍ବନ୍ଧ ରଖିବା ଏହି ଡାକ୍ତର ଆମକୁ ଚିକିତ୍ସା ନ କରନ୍ତି ତେବେ ଆମେ ଆମର ଓଡ଼ିଶା ସରକାର ହେଲ୍ପ ଲାଇନ୍ ନମ୍ବରକୁ ଫୋନ କରିବା କି ଆମର ଚିକିତ୍ସାକ ଡାକ୍ତରଖ କରୁନାହାଁନ୍ତି ଏହିଭଳି ପରିସ୍ଥିତିରେ ଆମେ କେମିତି ବଞ୍ଚିବୁ ତେଣୁ ଆମେ କିଛି ଲୋକ ପ୍ରଭାବିତ କରିଥାଏ ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ ଏହି ଋତୁ ମାନଙ୍କରେ ତେଣୁ ଆମେ ଖରାଦିନରେ ଯେଉଁ ଜିନିଷ ଗୁଡ଼ିକ ବ୍ୟବହାର କରାଯାଏ କଳା ଛତା ଗାମୁଛା ମୁଣ୍ଡରେ ଏବଂ କଳା ଚଷମା ପାଣି ବୋତଲ ସାଙ୍ଗରେ ନେବା ଦରକାର ଏବଂ ଶୀତ ଦିନରେ ପିନ୍ଧିବା ଦରକାର ସ୍ଵିଟର୍ ଅନେକ କମ୍ବଳ ଶୋଇବା ଏବଂ ଅଧିକ ନାହିଁ ଏହିସବୁ ଜିନିଷ କରିବା ଦରକାର ବର୍ଷା ଦିନରେ ଆମେ ଝାଡ଼ା ବାନ୍ତିି ହୋଇଥାଉ କାରଣ ଆମେ ମିଠା ଦ୍ରବ୍ୟ ବାସି ମିଠା ଅନେକ ଏମିତି ବାସି ମିଠା ଲୋଭରେ ଖାଇ ଦେଇଥାଉ ଆଳ ଏବଂ ଜୋରରେ ମଧ୍ୟ ପଡ଼ିଥାଉ ବର୍ଷା ଦିନରେ ଭିଜି ଯାଇଥାଉ ଅନେକ କାମ କରି ତେଣୁ କରି ଆମେ ଜ୍ଵରରେ ମଧ୍ୟ ପଡ଼ିଥାଉ ମ୍ୟାଲେରିଆ ରୋଗ ବି ମଧ୍ୟ ହୋଇଥାଏ ଡେଙ୍ଗୁ ମଶା ଦିନରେ ଅନେକ ମଶା ଗୁଡ଼ିକ ମଧ୍ୟ ଉପଜିଥାନ୍ତି ଯେଉଁମାନେ କି ଆମକୁ କାଟି ମ୍ୟାଲେରିଆ ରୋଗରେ ପରିଣିତ କରିଥାନ୍ତି ତେଣୁ ଆମେ ରାତିରେ ଶୋଇବା ସମୟରେ ମଶାର ଟାଙ୍ଗି ଶୋଇବା ଏହିସବୁ କରିବା ଦ୍ୱାରା ଆମକୁ କିଛି ରୋଗ ହେବ ନାହିଁ ଏବଂ ଆମେ ସୁସ୍ଥ ରହିବା